ମୁଁ ଯେଉଁ ହୋମ୍ ଥିଏଟରଟି କିଣିଛି ତା'ର ଖରାପ ଗୁଣ ଗୁଡ଼ିକ ହେଲା ଏଥିରେ ଖୁବ ଜୋରରେ ଶବ୍ଦ ବାହାରୁଛି ଯାହାକି ଛୋଟ ପିଲାଙ୍କ ପକ୍ଷେ କ୍ଷତିକାରକ ଏବଂ ଏହା ଅଧିକ ପରିମାଣରେ ବିଦ୍ୟୁତ ଖର୍ଚ୍ଚ କରୁଛି